ହ୍ୟାଲୋ ଆପଣ ଜୋମାଟୋରୁ କହୁଥିଲେ ମୁଁ ଦୀପୁନ କହୁଥିଲି ମୁଁ କାଲି ଯେଉଁ ଖାଇବା ଅର୍ଡ଼ର କରିଥିଲି ସେ ଭଲ ଥିଲା କିନ୍ତୁ ବହୁତ ଟିକେ ମସଲା ହେଇଯାଇଥିଲା ଆପଣ ଯେଉଁ ଡେଲିଭର ବୟକୁ ପଠାଇଥିଲେ ସେ ବହୁତ କରୁଥିଲା ସିଏ ବି ଭଲ ଥିଲା ଆଉ ଟଙ୍କା ପଇସା ବି ଠିକ୍ ଥିଲା ଆଉ ଟିକେ ମସଲା କମ୍ କଲେ ହୁଅନ୍ତାନି ରୋଗବାଗ ତ ଏପଟ ଆପଣ ଦେଖୁଛନ୍ତି ଏବେ ହଉଛି ଟିକେ ମସଲା କମ୍ କନେ ବି ଭଲ ହୁଅନ୍ତା